ମୁଁ ସ୍କୁଲରେ ଥିଲାବେଳେ ମୁଁ ଚିତ୍ରାଙ୍କନ ଶିଖିଛି ମୋତେ ଚିତ୍ରାଙ୍କନ କରିବାକୁ ବହୁତ ଭଲ ଲାଗେ ଯଦି ଓଡ଼ିଶାରେ କଳା ପାଇଁ ଭଲ କଲେଜଟିଏ ହେଉଛି ସେଇଟା ହେଉଚି ଶ୍ରୀ ଶ୍ରୀ ୟୁନିଭରସିଟି ଯେଉଁଟା ଭୁବନେଶ୍ଵରରେ ଅଛି ମୋ'ର କଳା ପାଇଁ କ୍ୟାରିୟର ହିସାବରେ ମୁଁ ସେମିତି କିଛି ଭାବିନାହିଁ କିନ୍ତୁ କଳା କରିବା ମୋ'ର ପେଶା ନୁହେଁ ମୋତେ ମୁଁ ଖୁସିରେ କଳାକୁ କରିଥାଏ ଚିତ୍ରାଙ୍କନ ମୁଁ ଖୁସିରେ କରିଥାଏ ମୋତେ ଭଲ ଲାଗେ ସେଥିପାଇଁ ମୁଁ କରିଥାଏ ମୋତେ ଖୁସି ଦିଏ ଚିତ୍ରାଙ୍କନ କଲେ ଆଉ ସେଗୁଡ଼ିକୁ ହାସଲ କରିବାପାଇଁ ମୁଁ ବହୁତ କିଛି ଯୋଜନା କରୁଅଛି ଯେପରିକି ମୁଁ ଏପର୍ଯ୍ୟନ୍ତ ମୁଁ କେବେ ଯେବେ ସମୟ ମିଳେ ମୁଁ କିଛି ନା କିଛି ଚିତ୍ରାଙ୍କନ କରିଥାଏ ଯେ କୌଣସି ଚିତ୍ର ଆଙ୍କିବାକୁ ମୋତେ ଭଲ ଲାଗେ ଯେକୌଣସି ଆର୍ଟ ମୁଁ ଦେଖେ ମୁଁ ତାକୁ ବନାଇବାକୁ ଚେଷ୍ଟା କରିଥାଏ କଲର ପେଣ୍ଟିଙ୍ଗ ପାଇଁ ମୁଁ ବହୁତ କିଛି ପେନସିଲ୍ ଆର୍ଟ କରିଦେଉଛି କଲର୍ ପେଣ୍ଟିଙ୍ଗ ପାଇଁ ମୁଁ ଆହୁରି ବି ଶିଖିବାକୁ ବାକି ଅଛି ସେଥିପାଇଁ ମୁଁ ଧୀରେ ଧୀରେ ଶିଖୁଛି ସେଇଟାକୁ ନିଜେ ନିଜେ